ହଁ ସେୟାର ମାର୍କେଟ୍ ବିଷୟରେ ଆମେ ବହୁତ କିଛି ଜାଣିଛୁ ବର୍ତ୍ତମାନ ସେୟାର ମାର୍କେଟ୍ ମାନେ ବହୁତ ବହୁତ ଜିନିଷ ବଢ଼ି ବଢ଼ି ଚାଲିଛି ତାର ପ୍ରାଇସ୍ ବି ବଢ଼ି ବଢ଼ି ଚାଲିଛି ତଥାପି ଲୋକଙ୍କର ସେ କାର୍ଯ୍ୟରେ ଆସୁଛି ଆଉ ସେୟାର ମାର୍କେଟ୍ ଲୋକ ଲଗେଇକି ବହୁତ ପ୍ରଫିଟ୍ ବି ହଉଛନ୍ତି ଗୋଟେ ଗୋଟେ ପ୍ରଡ଼କ୍ଟ ବିଷୟରେ ଗୋଟେ ଗୋଟେ ପ୍ରଡ଼କ୍ଟ ଉପରେ ସେୟାର କଲେ ସେୟାର ମାର୍କେଟରେ ଲଗେଇଲେ ସେଇ ପ୍ରଡ଼କ୍ଟର ଭାଲ୍ୟୁ ପଡ଼ିଲା ବର୍ତ୍ତମାନ ଯେତେବେଳେ କୋଭିଡ଼ ସମୟ ଆସିଲା ଯେତେବେଳେ ଯିଏ ବହୁତ ପ୍ରକାର ପାରାସିଟାମଲ୍ ଟ୍ୟାବଲେଟ୍ ଆସିଥିଲା ଡୋଲ ଅଛି କାଲ୍ପଲ ଥିଲା ତାପରେ ପାରାସେଫ୍ ବି ଥିଲା ତ ସେଇ ସମୟରେ ଯିଏ କି ଡୋଲ ଏମିତି ଭାବରେ ଚାଲିଲା ଡୋଲ ଛଅଶହ ପଚାଶ ଟାବଲେଟ୍ ଚାଲିଲା ତ ଯି ଡୋଲ ଉପରେ ଲଗେଇ ଦେଇଥିବ ସେୟାର୍ ମାଇକ୍ରୋଲାବ କମ୍ପାନୀର ଡୋଲ ସେ ବର୍ତ୍ତମାନ ଏଇନା ବହୁତ ମାନେ ଇଏରେ ମାନେ ଫାଇଦାରେ ଥିବ ସେ ସେୟାର୍ ଲଗେଇଥିବ ଆଉ ବର୍ତ୍ତମାନ ବଜାର ତ ମାନେ ବହୁତ ବହୁତ ଜିନିଷ କିଛି କିଛି ମାନେ ମେଡ଼ିସିନ୍ ହଉ କି ଦରଦାମ ହଉ କେଉଁଟା କମୁଛି କେଉଁଟା ବଢ଼ୁଛି ଆଉ କୋଭିଡ଼ ସମୟରେ ମାନେ କୋଭିଡ଼ ସମୟରେ ଲୋକ ଦରଦାମ ବଢ଼ିବାଠୁ ଲୋକଙ୍କର ଚାକିରି ନାହିଁ ଇଏ ନାହିଁ ସିଏ ନାହିଁ ବହୁତ ଜିନିଷ ମାନେ ଅସୁବିଧା ବି ହେଇଛି ଆଉ ବର୍ତ୍ତମାନ ସେଇ ସେଇ ଅସୁବିଧାର ବଜାର ଦାମ କିଛି କିଛି ବଢ଼ୁଛି କିଛି କିଛି କମୁଛି ଆଉ ଡିଜିଟାଲ ଡିଜିଟାଲ ଆପ ବିଷୟରେ ତ ବହୁତ ଡିଜିଟାଲ ଲୋକଙ୍କୁ ବହୁତ ସୁବିଧା କରିଛି ସୁବିଧା କରିଛି ଯେତେବେଳେ କୋଭିଡ଼ ସମୟରେ ଲୋକ ପଇସା ଧରିବାକୁ ଡରିଲଲେ ମନି ଧରିବାକୁ ଡରିଲେ ସେତେବେଳେ ଫୋନ୍ ପେ' ଆଉ ଗୁଗୁଲ୍ ପେ' ହଉ ଯୋ ପେ' ହଉ ସେଇ ପେ' ମାନେ ସବୁ ମାନେ ସବୁ ଜିନିଷ ଲୋକଙ୍କର ସୁବିଧା କରିଦେଲା ଯେଉଁ ଲୋକଟା ପଇସା ପଠେଇବାକୁ ସିଏ ଯାଉଥିଲା ବ୍ୟାଙ୍କ ଡିପୋଜିଟ୍ କରିବାକୁ ମାନେ ବହୁତ ଭିଡ଼ରେ ଠିଆ ହବାକୁ ପଡ଼ୁଥିଲା ତ ସିଏ ଜିନିଷ କ'ଣ ସଲ୍ଭ କରିଥିଲା ଆମେ ସାଙ୍ଗେ ସାଙ୍ଗେ ଫୋନ୍ ପେ' ହଉ ପେଟିଏମ୍ ହଉ ଆମେ ସେଥିରେ ଟ୍ରାନ୍ସଫର କରିଦେଲୁ ବିପଦପୂର୍ଣ୍ଣ ବିପଦପୂର୍ଣ୍ଣ କିଛି ବିପଦପୂର୍ଣ୍ଣ ନାହିଁ ଆପଣ ଦେଖିକି ଫୋନ୍ ପେ' ଗୁଗୁଲ୍ ପେ' ନମ୍ବରରେ ୟୁଜ୍ କଲେ ଆପଣ କନଫର୍ମ ହେଇକି ପେମେଣ୍ଟ କଲେ ଅସୁବିଧା କି ନା ହଁ ସେମିତି ଟେକ୍ନିକାଲ୍ ଇସ୍ୟୁ ହବ ଇଏ ଅଛି କିନ୍ତୁ କୌଣସି ଏତେ ହାର୍ମଫୁଲ୍ ନୁହଁ ଆଉ ସେୟାର ମାର୍କେଟ୍ ବିଷୟରେ ସେୟାର ମାର୍କେଟ୍ କେତେବେଳେ ବି ଡାଉନ୍ ହେଇଯାଇପାରେ ଯେତେବେଳେ କୋଭିଡ଼ ସମୟରେ ଡୋଲ ଚାଲିଲା ଯେଏ ଚାଲିଲା ଯ ସେୟାର ମାର୍କେଟରେ ଲଗେଇଥିଲା ସେ ପାଇଲା ତ ତ ଏବେ ବି ଡୋଲ୍ ଚାଲିଛି ସେଇ ଅନୁସାରେ ଡୋଲ ଚାଲିଛି କାଲପୋଲ୍ କାଲପୋଲ୍ର ଭାଲ୍ୟୁ ବି କମୁନାହିଁ ତାହେଲେ ଏମିତି କଥା ଆଉ ମୋବାଇଲର ଭାଲ୍ୟୁ ମାନେ ମୋବାଇଲର ଭାଲ୍ୟୁମାନେ କୋଭିଡ଼ ସମୟରେ ବହୁତ ବଢ଼ିଚାଲିଲା କାଇଁ ବଢ଼ିଚାଲିଲା କି ଛୋଟପିଲା ବି ମୋବାଇଲ୍ ଚଲେଇଲେ ମୋବାଇଲ୍ ଚଲେଇଲେ ଛୋଟପିଲାଙ୍କ ମୋବାଇଲ୍ ନିଡ଼େଡ଼ କିନ୍ତୁ ତାଙ୍କର କ୍ଲାସ୍ ବି ହେଲା ମାନେ ମୋବାଇଲ୍ର ଭାଲ୍ୟୁ ବଢ଼ିଲା ଲୋକଙ୍କର ଅନଲାଇନରେ ଅନଲାଇନ୍ ମାର୍କେଟରେ ଖାଲି ମୋବାଇଲ ହିଁ ବେଶୀ ସେଲ୍ ହେଇଛି ମୁଁ ଯେତିକି ଆଇଡ଼ିଆ ଆଉ ଡିଜିଟାଲ୍ ଆପ୍ ବିଷୟରେ କ'ଣ କହିବି ଡିଜିଟାଲ୍ ଆପ୍ ତ ଡିଜିଟାଲ୍ ଦ୍ୱାରା ଏବେ ଇଣ୍ଡିଆ ଚାଲିଛି ଡିଜିଟାଲ ଇଣ୍ଡିଆ କ ହିଁ ବର୍ତ୍ତମାନ ମୋଦୀ ସରକାର କରୁଛନ୍ତି ଆଉ ବିପଦପୂର୍ଣ୍ଣ କିଛି ନାହିଁ ତ ସବୁ ଠିକଠାକ୍ ଚାଲିଛି ଆଉ ବର୍ତ୍ତମାନ ବଜାର ବିଷୟରେ ଦେଖିବାକୁ ଗଲେ ବର୍ତ୍ତମାନ ଠିକ୍ ନା ଆମେ ତ ଯେଉଁ ଆମର କୋଭିଡ଼ ସମୟରେ ଆମେ ଆମେରିକାକୁ ବି ସାହାଯ୍ୟ କରିଥିଲୁ ମୋଦି ସେ ମୋଦି ସରକାର ଯିଏ ବି ହଉ ଆମର ସରକାର ଯାଇକି ଦେଶକୁ ଆମର ଭ୍ୟାକ୍ସିନ୍ କୋରୋନା ଭ୍ୟାକ୍ସିନ୍ ଆମେ ପ୍ରୋଭାଇଡ଼ ବି କରିଥିଲୁ ଯେତେବେଳେ ତାଙ୍କ ଚାଇନା ଫାଇନା ବିପଦରେ ପଡ଼ିଥିଲେ କୋଭିଡ଼ ସମୟରେ ସେତେବେଳେ ଆମେ ବଜାର ବି ଆମ ଆମେ ଆମ ଦେଶ ଭାରତ ଯାଇକି ତାଙ୍କୁ ପ୍ରୋଭାଇଡ଼ କରିଥିଲା ଭ୍ୟାକ୍ସିନ୍ ତାଦ୍ୱାରା ସେମାନେ ବି ଆମ ମୋତେ ବହୁତ ଉପକୃତ ସମ୍ବନ୍ଧ ବି ଭଲ ବଢ଼ି ଚାଲିଛି ସେ